ଆମ ସରକାର୍ ଯେନ୍ ଯୋଜନାଟା ଏବେ କଲେ ବିଜୁ ସ୍ଵାସ୍ଥ୍ୟ ଯୋଜନା ସେ ଜାଗାରେ ବହୁତ୍ ଉପକୃତ ହେଉଛନ୍ ଲୋକ୍ ସେଥିପାଇଁ ଯେଉଁ ଆମ ଓଡ଼ିଶା ବାହାର୍କେ ଗଲେବି ସେଇ ଯୋଉ ସେଇ କାର୍ଡ୍ ଯୋଉ ବିଜୁ ସ୍ଵାସ୍ଥ୍ୟ କାର୍ଡ଼୍ ଧରି କରିଗଲେ ସେନେ ବିନା ପଇସାରେ ଚିକିତ୍ସା ହେଇକରି ଏଟା ହେଉଛେ ଆଉ ଏବେ ଯୋଉ ଯୁବ ଶକ୍ତିକରଣ ଗୁଟେ ବାହାରିଛି କଲେ ସରକାର୍ ସେଟା'କେ ବହୁତ ଆମର ଯୁବମାନଙ୍କ ପାଇଁ ବହୁତ ଭଲ୍ କାମ୍ ଦୋଉଛି ସେଟା ବାହାର କରିକି ସରକାର୍ ବହୁତ ଭଲ୍ କାମ୍ କରିଛନ୍ତି ଆଉ ଯୋଉ କାଳିଆ ଯୋଜନା କଲେ

ସେଇଟା ହେଲା କି ବହୁତ୍ ଭଲ ସେଟା ଚାଷୀମାନଙ୍କ ପାଇଁ ବହୁତ୍ ଭଲ୍ ଅସୁବିଧା ଟାଇମ୍ରେ ଠିକ୍ ସୁବିଧା ଟାଇମ୍ରେ ପଇସା ପଡୁଛେ ଏକାଉଣ୍ଟ୍ରେ ଚାଷୀମାନଙ୍କ ପାଇଁ ଆଉ ମଧୁବାବୁ ପେନ୍ସନ୍ ଯୋଉଟା କଲେ ସେଇଟା ବି ବହୁତ୍ ଭଲ୍ କରିଛନ୍ତି ବୁଢ଼ାମାନଙ୍କୁ ପଇସା ଦେବା ପାଇଁ ସେଟା ଗୋଟେ ବହୁତ୍ ବଡ଼୍ ବୃଦ୍ଧମାନେ ଯୋଉମାନେ ପଇସା ନ ପାଉଥିଲେ ସେଟା ଗୁଟେ ବହୁତ ଭଲ୍ କାମ୍ ହେଇଛି ଆଉ ପକ୍କା ଘର ଯୋଜନା ଯୋଉ ମାନେ ଜମିହୀନ ଥିଲେ ସେଇମାନଙ୍କୁ ପକ୍କା ଘର ଦେଇକି ଏଇଟା କରୁଥିଲେ ତା'ର୍ପରେ ସେଟା ଇ'ଟା କରିକି ଇ'ଟା କରିକି ସିଏ ଏଇଟା କରୁଥିଲେ ଆଉ ଯେନ୍ ଆମର୍ ଫାଇଭ୍ ଟି ଏବେ ଫାଇଭ୍ ଟି କାମ୍ ଆରମ୍ଭ ହେଲା ଫାଇଭ୍ ଟି ସଚିବ ଏଇଟା ସରକାର୍ ଆରମ୍ଭ କଲେ ସେଇଟା ବହୁତ୍ ଭଲ୍ କରିକି ଏଇଟା କଲେ ସେଟା ଫାଇଭ୍ ଟି ର ବହୁତ୍ ଗୁଡ଼ିଏ ଲାଭ ହେଲା ଆମ ଓଡ଼ିଶାରେ ଯୋଉଟା କି ସ୍କୁଲ୍ କଲେଜ୍ ହେଉ ସବୁ ରୁପାନ୍ତରିତ କରିକି ସବୁ ବହୁତ୍ ଭଲ୍ କଲେ ଆଉ